ଶିକ୍ଷିତ୍ ହେବା ଆମର୍ ଜୀବନରେ ବହୁତ୍ ମୂଲ୍ୟବାନ୍ ଜିନିଷ୍ ଯାଦ୍ୱାରା ଆମେ କିଛି ଗୁଟେ ପଢ଼ିଥିଲେ ଆମ ଲାଇଫ୍ନେ ବହୁତ୍ କିଛି କରିପାରମା ଅଲଗା ଦେଶକେ ଗଲେ ସେ ଭାଷା ଆମେ କହିପାରମା ଆଉ ଅଶିକ୍ଷିତ୍ ହେଲେ କିଛି କରି ନାଇଁହୁଏ ଦେଖ ବୋଲେ ବାହାରକେ ଯିବ ବୋଲେ କିଛି ଅଲଗା ଲୁକର୍ ସାଙ୍ଗେ କଥା ନେଇଁ ହେଇପାର କିଛି ନେଇ ଆଉ କାଣା ଲେଖା ହେଇଥିବା ବୋଲେ ବି ପଢ଼ି ନାଇଁପାର ଆଉ ଶିକ୍ଷିତ୍ ହେଇଥିଲେ ବହୁତ୍ କିଛି କରିହେସି ଯେନ୍ତା କି ତମେ ବ୍ୟାଙ୍କ୍କେ ପଇସା ଉଠେଇଯିବ ବେଲେ ବ୍ୟାଙ୍କ୍କେ ପଇସା ଉଠେଇଗଲେ ତମେ ସେନର୍ ଉଠେଇ ବି ପାରବ୍ ଯଦି ଅଶିକ୍ଷିତ୍ ଲୋକ୍ ଯାଇଥିବ ବେଲେ ସେଇଟା କରି ନାଇଁହୁଏ ଆଉ ଶିକ୍ଷିତ୍ ହେଇଥିଲେ ଆମର୍ ଜୀବନରେ ଗୁଟେ ବହୁତ୍ ମୂଲ୍ୟବାନ୍ ଜିନିଷ୍ ଶିକ୍ଷିତ୍ ହିଥିଲେ ତମେ ଗୁଟେ ଜାଗାରେ ଚିହ୍ନେଇ ପାରବ ନିଜକେ ନିଜ୍ କହିପାରବ କି ମୁଇଁ ଇଟା କି ସେଇଟା ବୋଲିକିନା ଆଉ ନିଜକେ ନିଜ୍ ବହୁତ୍ ପ୍ରାଉଡ଼୍ ଫିଲ୍ବି ହେସି କି ତମେ କିଛୁ ଗୁଟେ ଜାନିଛ ଆଉ ଆଜିକାଲି ତ ଶିକ୍ଷିତ୍ ହେବାର୍ ବହୁତ୍ ଜରୁରୀ କାଁଯେ କି ବିନା ଶିକ୍ଷିତ୍ ହେଲେ କିଛି କରି ନାଇଁହୁଏ